ଆମେ ସମସ୍ତେ ମିଶିକି ଗୋଟେ ଗୋଟେ ଜାଗାକୁ ଯିବା ପାଇଁଁ ଆମେ ସ୍ଥିର କଲେେ ସେଇ ଏଜେନ୍ସି ଜଣେ ଏଜେନ୍ସି କରୁଥିଲେ ସେ ସବୁ ମାନେ ଦାୟିତ୍ୱ ନେଉଥିଲେ କୋଉଠିକୁ ଆମେ ଯିବା କେତେ କିଲୋମିଟର ଅନୁସାରେ ପଇସା ନେବା ଆମେ ସମସ୍ତେ ଯାଇଥିଲେ ତାଙ୍କୁ ପଚାରିଥିଲେ ଯେ ଗାଡ଼ି ଆମେ ଆପଣଙ୍କର ନେବା ପାଇଁ ଚାହୁଁଛେ କିଲୋମିଟର ଅନୁସାରେ କେତେ ନେବେ ସେଇଠିକୁ ଯିବା ପାଇଁ କେତେ ସମୟ ଲାଗିବ ଆଉ ଖାଇବାର ସେଠି ସୁବିଧା ଅଛି ନା ନାହିଁ ଏଇ ଉପରେ ଆମେ ତାଙ୍କୁ ପଚାରିଥିଲେ କିନ୍ତୁ ସେ ଆମକୁ ଭଲ ଭାବରେ ବୁଝେଇଥିଲେ ଓ କିଲୋମିଟର ଅନୁସାରେ କେତେ ପଇସା ପଡ଼ିଲା ସେ ତାକୁ ବି ଆମକୁ ବୁଝେଇଥିଲେ ଓ ଖାଇବାର ସୁବିଧା ଅଛି ନା ନାଇଁ ରାସ୍ତାରେ ତାକୁ ଆମକୁ ବୁଝେଇଥିଲେ ଆଉ କିଛି ଖାଦ୍ୟ ଆମକୁ ନେବା ପାଇଁ ବି କହିଥିଲେ କାରଣ କୌଣସି ଜାଗାରେ ଯୋଉ ସମୟରେ ଆମକୁ ଖାଇବା ପାଇଁ ମିଳେନି ସେହି ସମୟରେ ଆମେ ହଇରାଣ ନହେବା ପାଇଁ ସେ ତା ଆଗରୁ ସେ ସେ ଆମର ବ୍ୟବସ୍ଥା କରିଦେଇଥିଲେ ବହୁତ ବଡ଼ ଉନ୍ନତି କରିଥିଲେ ଆମକୁ ସେଇ ସେଥିପାଇଁ ମୁଁ ମାନେ ଆମେ ସେଇଠୁ ସବୁ ନେଇକି ତାଙ୍କଠୁ ସବୁ ପରାମର୍ଶ ନେଇକି ଆମେ ଗୋଟେ ଜାଗାକୁ ବୁଲିବା ପାଇଁ ବାହାରିଥିଲୁ ସେ ବୁଲିବାକୁ ଯାଇକି ଆମେ ବହୁତ ସୁନ୍ଦର ବୁଲିକି ଆମର କିଛି ଅସୁବିଧା ହେଲାନି ଆଉ ଶାନ୍ତି ଭାବରେ ଆମେ ଫେରି ଆସିଥିଲୁ